ମାଛ ଧରିବାକୁ ଆମେ ଯିବା ପୂର୍ବରୁ ଆମେ ଜାଲ ନେଇଥାଉ ଦଣ୍ଡୁରି ନେଇଥାଉ ଆଉ କିଛି ହାତରେ ଗୋଟେ ବାଡ଼ି ନେଇକି ଯାଇଥାଉ କାହିଁକି ନା କୌଣସି ନଦୀ ନାଳରେ ମାଛ ଧରିବାକୁ ଗଲେ କୌଣସି ଜନ୍ତୁଜନ୍ତା ଥିବେ ସେହି ହିସାବ ବାଡ଼ି ନେଇକି ଯାଇଥାଉ ଆମେ ତ ପୂର୍ବରୁ ଇଏ କରୁ ଆମେ ଚିନ୍ତା କରୁ କେଉଁ ଜାଗାକୁ ଯିବୁ ଏଇ ଜାଗା ଗଲେ ମାଛ ଭଲ ମାଛ ପଡ଼ିବେ ଏହା ରୀତିନୀତି ହେଉଛି କିଛି ରୀତିନୀତି ନାହିଁ ଆମେ ସକାଳୁ ଉଠିଲେ ଚିନ୍ତା କରି ଯିବୁ କେଉଁପଟୁ ଡଙ୍ଗା ନେଇକିରି ମାଛ ଧରିବାକୁ ଯାଉ ଜାଲ ଦଣ୍ଡୁରି ନେଇକି ଯାଉ ଆଉ ଆଉ ହାତରେ ଗୋଟେ ବାଡ଼ି ଧରିକି ଯାଉ ଆଉ ଭୋର ଭୋର ଯାଉ ତ ସକାଳୁ ଟର୍ଚ୍ଚ ବି ନେଇକି ଯାଉ ହାତରେ